ରାୟଗଡ଼ା ଜିଲ୍ଲାରେ ମୁଖ୍ୟ ସେବା ସୁବିଧା ସେବା ଉପଲବ୍ଧ ଅଛି ଅଛି କିମ୍ବା ନାହିଁ ଵି କହିଲେ ଚଳେ କି ଅଛି କହିଲେ ବି ଚଳେ କିମ୍ବା ଡାକ୍ଟରଖାନା ଭଲ ସେ କରନ୍ତି ଲୋକମାନେ ଆସିଲେ ପେସେଣ୍ଟମାନେ ଆସିଲେ ଡାକ୍ତରମାନେ ବହୁତ ତାଙ୍କୁ କଠିନ ପରିଶ୍ରମ କରି ତାଙ୍କୁ କେମିତି ଭଲ କରିବାକୁ ଟ୍ରାଏ କରନ୍ତି କ୍ଲିନିକମାନଙ୍କରେ ଛୋଟ ଛୋଟ କ୍ଲିନିକମାନଙ୍କରେ ଯେ ଯେଉଁମାନେ ଗାଁ ଗହଳିରୁ ଆସିଥାନ୍ତି କି ଚେକପ୍ କରିବା ପାଇଁ କି ମୋ ଦେହ କେମିତି ଅଛି କେମତି ନାହିଁ ବୋଲି ସେଥିଲାଗି ଏମାନଙ୍କୁ ଭଲସେ ଦେଖିଥାଆନ୍ତି ଆଉ ଫର୍ମାସୀ ଯେଉଁମାନେ ଫର୍ମାସୀମାନେ ଫାର୍ମାସିଷ୍ଟ କରିଥାନ୍ତି ଆଜିକାଲି ମେଡ଼ିକାଲ ଷ୍ଟେ ମାନେ ବି ମେଡ଼ିକାଲ ଷ୍ଟୋର ଖୋଲିକି ସେମାନେ ବି ବସି ଯାଆନ୍ତି ଗୋଟେ ମେଡ଼ି ଗୋଟେ ଔଷଧ ଦୋକାନ କରି ବସି ଯାଆନ୍ତି ଗୋଷ୍ଠୀ ଆମର ଯେତିକି ସବୁ ଗୋଷ୍ଠୀମାନେ ଏକଜୁଟ ହେଇକି ଗୋଟେ ସ୍ୱାସ୍ଥ୍ୟକେନ୍ଦ୍ର କରାଯାଇଛି କାଇଁକିନା ନିଜ ନିଜର ଦେହକୁ ସୁସ୍ଥ ରଖିବା ପାଇଁ ନିଜ ନିଜ ଦେହକୁ ସୁସ୍ଥ ରଖିବା ପାଇଁ ସରକାର ରାୟଗଡ଼ା ଜିଲ୍ଲାକୁ ପ୍ରମୁଖ ଦେଇକି ଭଲ ଭଲ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଛି ଓ ମୁଖ୍ୟ ଚିକିତ୍ସାଳୟ ବି ଅଛି ରାୟଗଡ଼ାରେ ଓ ରାୟଗଡ଼ାରେ ଅଛି ବହୁତ ବାହାରୁ ବାହାରୁ ବି ଲୋକ ଆସନ୍ତି ରାୟଗଡ଼ା ଗଭର୍ଣ୍ଣମେଣ୍ଟ ମେଡ଼ିକାଲକୁ ଦେଖେଇଥାନ୍ତି ଏଇଟା ଭଲ ହେଇକି ବି ଲୋକମାନେ ଭଲ ହେଇକି ବି ଯାଇଥାନ୍ତି ଏଇ ଡକ୍ଟରଖାନାରେ ଓ ଜିଲ୍ଲାର ପ୍ରମୂଖ ଚିକିତ୍ସାଳୟ ବୋଲି ବି ନାଁ ଦିଆଯାଇଛି ରାୟଗଡ଼ା ଓ ଓ ରାୟଗଡ଼ାରେ ଲାଇଫଲାଇନ ରାୟଗଡ଼ାରେ ଲାଇଫଲାଇନ ହସ୍ପିଟାଲ ଯେଉଁଗୁଡ଼ିକ ଅଛି ସେଇଠି ବହୁତ ଗୁରୁତ୍ୱଭାବେ ସରକାର ବହୁତ ଗୁରୁତ୍ୱଭାବେ ସରକାର ଆମକୁ ବହୁତ ଚେଷ୍ଟା କରିକି ସେଇଠି ରାୟଗଡ଼ା ଜିଲ୍ଲା ଜଗେଇଛନ୍ତି ତେଣୁ ବାହାରୁ ଯଦି ଲୋକମାନେ ସବୁ ଆସି ବହୁତ ବହୁତ ଭଲଭାବରେ ଠିକ କରିକି ଯାଇଥାନ୍ତି ନବ ନବ ଜୀବନରେ ନବଜୀବନରେ ଲୋକମାନେ ବହୁତ ବାହାରୁ ଆସିକି ଲୋକମାନଙ୍କୁ ହେଲ୍ଥ କେଏର ପଚାରନ୍ତି ଓ ରାୟଗଡ଼ା ରାୟଗଡ଼ାରେ କେମିତି ଅଛି କ'ଣ ନାହିଁ ସେଇଠି ଲୋକମାନେ ଭଲ ହୁଅନ୍ତି କି ନାଇଁ ସେ ବିଷୟରେ ସବୁ ଏ ଠୁ ଜେଡ଼ ଲୋକମାନେ ପଚାରିଥାନ୍ତି ବଟ ରାୟଗଡ଼ା ବେଷ୍ଟ ଭଲ ଭଲ ବେଷ୍ଟ ତ କହିପାରିବିନି ଭଲ ଦେଖା ଯାଇଥାଏ ରାୟଗଡ଼ା ଜିଲ୍ଲାରେ ରାୟଗଡ଼ା ଜିଲ୍ଲା ଆମକୁ ହିଁ ରାୟଗଡ଼ା ଜିଲ୍ଲା ଆମକୁ ହିଁ ଦେହ ଖରାପ ହେଲେ ଆମେ ସେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ଯାଇଥାଉ ତେଣୁ ଆପଣଙ୍କୁ ବି ଯଦି ଅସୁବିଧା ହେଇଯାଏ ରାୟଗଡ଼ା ବହୁତ ବେଷ୍ଟ ରାୟଗଡ଼ା ଜିଲ୍ଲାରେ ମୁଖ୍ୟ ସେବା ସୁବିଧାରେ କିଛି ବି ଅସୁବିଧା ହୋଇନଥାଏ ପର କ୍ଲିନିକମାନଙ୍କ ବି କିଛି ପ୍ରୋବ୍ଲେମ୍ ପଲିସି ଦେଖିଥାନ୍ତି ଲୋକମାନଙ୍କୁ ଭଲସେ ଦେଖିକି ଘରକୁ ଯାଆନ୍ତି ତେଣୁ ଫାର୍ମାସୀମାନେ ଆମକୁ ବହୁତ ଗୁରୁତ୍ୱ ଦେଇକି ତାଙ୍କ ଆମକୁ ସେବା ସୁତର କରିଥାନ୍ତି ଗୋ ସେଥିପାଇଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରାୟଗଡ଼ାଟି ପ୍ରମୁଖ ଅଟେ